ହ୍ୟାଲୋ ହଁ ଆଜ୍ଞା ନମସ୍କାର ନମସ୍କାର ଯେ ଆଜ୍ଞା ମୁଇଁ ଓଡ଼ିଶା ନେଇଁ କପଡ଼ା ଟିକେ ଆନିକିରିି ବିକବାର ଅଛେ ଯେ କାଣା ରେଟ୍ଫେଟ୍ କାଣା ଆପଣଙ୍କର ବ୍ୟାଙ୍ଗଲୋର ସୁରଟ ଆଡ଼େ କାଣା ରେଟ୍ କାଣା ଅଛେ ଆଚ୍ଛା ଆଚ୍ଛା ହେନ୍ତା କେ ଯେ କେତେ କାଣା ଟି ସାର୍ଟ କାଣା କେତେ କାଣା ପଡ଼ୁଛିି ହଁ ହେଲେ ମାଲ୍ଟା ଇଆଡ଼ୁ ନେଇକିରି ସେଆଡ଼େ ବିକିଲେ ଲାଭ ଅଛେ ନାଇଁ ଯେ ମୁଇଁଦି ମାଲ ପଠେଇ ନେବି ଆପଣ ରିସିଭ୍ କରିପାରେ କାଁ ଆପଣଙ୍କୁ ମୁଇଁ ଟ୍ରକ୍ରେ ନେଲେ ଟ୍ରେନ୍ରେ ବି ଆମର ବଗି ନାଇଁନ କେଁ ଟ୍ରେନ୍ ବଗିରେ ମୁଁ ଆପଣଙ୍କୁ ମାଲ୍ଟା ପଠେଇଦେବି ହେଲା ବୋଇଲେ ଆପଣ ରିସିଭ୍ କରିବେ ଆଉ ପେମେଣ୍ଟ କେନ୍ତା କାଣା କେନ୍ତା କାଣା ଇତ୍ୟାଦି ଫୋନ୍ପେ'ରେ ଚଲ୍ବା କି କ୍ୟାସ୍ ବି ନେଇନ ନାଇଁ ମୋରଟା ନ ନ ମୋର ଚେକ୍ ଅଛି ମୁଇଁ ଚେକ୍ କାଟି ନେମି ଆପଣଙ୍କୁ ଆପଣ ଟ ଲଗେଇ ନେବେ ଚେକ୍ କାଟିଲେ ନାଇଁ ହୁଏ ସନ୍ଧ୍ୟାବେଳେ ତ ଠିକ୍ ଅଛି ଠିକ୍ ଅଛି ରଖୁିଛେ ଆଁ